ଭାରତରେ ଲୋକ୍ମାନେ ବିଭିନ୍ନ ଧାର୍ମିକ୍ ସ୍ଥଳକେ ଯାଏସନ୍ ସେ ଭିତରୁ ଆମର୍ ପୁରୀଟା ଅନ୍ୟତମେ ଆଉ ପୁରୀରେ ବହୁତ୍ ବଡ଼୍ ରଥଯାତ୍ରା ହେସି ଆଉ ଏଥିରେ ବହୁତ୍ ଲୋକ୍ ଲକ୍ଷ୍ ଲକ୍ଷ୍ ଲୋକ୍ ଯୋଗ୍ ଦେସନ୍ ଆଉ ଇଟା ଆମର୍ ଓଡ଼ିଶାରେ ଅଛି ଆଉ ଜଗନ୍ନାଥ୍ ମହାପ୍ରଭୁଙ୍କର୍ ଏଇଟା ରଥ ଉପରେ ବସିକିରି ସେ ବର୍ଷକ ଥରେ ତାଙ୍କର୍ ଯାତ୍ରା କରିଥିସନ୍ ଆଉ ମାଉସୀ ମନ୍ଦିରକେ ଯାଇଥିସନ୍ ଆଉ ଏଇ ପର୍ବଟା ଆମର୍ ଭାରତ୍ ସାରା ସବୁ ଜଗନ୍ନାଥ୍ ମନ୍ଦିର୍ରେ ପାଳନ୍ କରାଯାସି ଆମର୍ ଭଟ୍ଲି ହଉଛି ପଶ୍ଚିମ୍ ଓଡ଼ିଶାର ଦ୍ୱିତୀୟ ପୁରୀ ଇଠାନେ ବି ଜଗନ୍ନାଥ୍ ମହାପ୍ରଭୁଙ୍କର୍ ରଥ ବହୁତ୍ ଧୁମ୍ଧାମ୍ରେ ପାଳନ୍ କରାଯାସି ଭକ୍ତମାନେ ମହା ଖୁସିରେ ଆସିକିରି ଇ ପର୍ବରେ ସାମିଲ୍ ହେସନ୍ ଏଇ ପର୍ବରେ ବିଭିନ୍ନ ପ୍ରକାର୍ ଆମର୍ ମନୋରଞ୍ଜନ୍ କାର୍ଯ୍ୟକ୍ରମ୍ ର ବି ବ୍ୟବସ୍ଥା ରହିଥିସି ଓ ଆମ ଆମେ ସମସ୍ତେ ଏଇଟାକେ ଦେଖିକରି ବହୁତ୍ ଖୁସି ହେସୁ